ସେୟାର୍ ମାର୍କେଟ୍ ହେଉଛି ଦେଖନ୍ତୁ ମାନେ ବିଭିନ୍ନପ୍ରକାର କମ୍ପାନୀ ତାଙ୍କ ମାନେ ସେ ତାଙ୍କର ପଇସା ଦରକାର ନା ଆଉ ସେ ତ କେଉଁଠୁ ମାଗେଣାଟାରେ ସବୁ କାମ କରିବେନି ତାଙ୍କର ଯେତେବେଳେ ପଇସା ମାନେ ଦରକାର ସେ ଏହି ମାର୍କେଟ୍ରୁ ହିଁ ପଇସା ନିଅନ୍ତି ସେ କ'ଣ କରନ୍ତି ନା ତାଙ୍କର ଯେଉଁ ସବୁ ସେୟାର୍ ତା'ର ପ୍ରାଇସ୍ ଫିକ୍ସ୍ କରିଥାନ୍ତି କି ଏହାର ଇଏ ଏତିକି ଟଙ୍କା ମାନେ ଆର ସେୟାର୍ ଏତିକି ଛାଡ଼ିବେ ମାର୍କେଟ୍କୁ ତାକୁ ସବୁଠୁ ମାନେ ଆମେ ଯେଉଁ ନର୍ମାଲ୍ ଲୋକ ରହିଲେ କି ଯେତେକ ବି ମାନେ ସେୟାର୍ ମାର୍କେଟ୍ରେ ଇନ୍ଭେଷ୍ଟ୍ କରନ୍ତି ସେ ଦେଖିବେ ବଡ଼ କମ୍ପାନୀ ଏହାର ସେୟାର୍ ବଢ଼ିବ କି ମାନେ ଆ ରେଟ୍ ବଢ଼ିପାରେ ସେ ସେତେବେଳେ ସେତିକି ଧର କମ୍ପାନୀ ଗୋଟେ ହେଉ ଦୁଇଟା ହେଉ ତିନିଟା ହେଉ ଯେତେଟା ତାଙ୍କର ଇଚ୍ଛା ସେ ସେ ସେୟାର୍ଟା କିଣିବେ ସେ ଯେତିକି ଟଙ୍କାରେ କିଣିଥାଏ ବୁଝିଲେ ସେ ସେୟାର୍ର ପ୍ରାଇସ୍ ଯଦି ବଢ଼ିଯିବ କି ମାନେ ଯଦି ମାର୍କେଟ୍ ଉପରକୁ ଗଲା ତ ସେ ଆଙ୍କ ମାନେ ଯିଏ ଲୋକଟା କିଣିଥିବ ତା ସେୟାର୍ ସେ ତା ସେୟାର୍କୁ ସେ ତ ସେ କିଣିଥିବ ଧର ମୁଁ ଦୁଶ ଟଙ୍କାରେ ଧର ଗୋଟେ ସେୟାର୍ କିଣିଲି ସେ ସେୟାର୍ର ପ୍ରାଇସ୍ ଯେତେବେଳେ ଚାରିଶହ ଟଙ୍କା ହୋଇଯିବ ମୁଁ ଏ ଦୁଇଶହ ଟଙ୍କା ସେୟାର୍କୁ ମୁଁ ଚାରିଶହ ଟଙ୍କାରେ ବିକିଦେଲି ତ ମୁଁ କେତେ ଦୁଶ ଟଙ୍କା ଲାଭ ପାଇଲି ନା ନାହିଁ ସେମିତି ହେଉଛି ସେୟାର୍ ମାର୍କଟ୍ ସେୟାର୍ ମାର୍କଟ୍ ଏମିତି ଲାଭଦାୟକ ଆଉ ବଡ଼ ବଡ଼ କମ୍ପାନୀ ଯେମିତି ଟାଟା ରିଲାଏନ୍ସ ତା'ପରେ ଜିନ୍ଦଲ୍ ଏଗୁଡ଼ା ସବୁ ବହୁତ ମାନେ ତାଙ୍କର ସେୟାର୍ ପ୍ରାଇସ୍ ଥାଏ ଏ ସବୁ ମାନେ ଯେଉଁ ଡିଜିଟାଲ୍ ଆପ୍ କଥା ବି ମୁଁ କହୁଛି ଡିଜିଟାଲ୍ ଆପ୍ ଯେଉଁ ମାନେ ଯାହା ବହୁତ ଡିଜିଟାଲ୍ ଆପ୍ ଦ୍ୱାରା ମାନେ ଏହି ମାନେ ସେୟାର୍ ସବୁ କିଣାବିକା ଚାଲିଛି ବହୁତ ଡିଜିଟାଲ୍ ଆପ୍ ହୋଇଗଲାଣି ଆଉ ଏବେ ତ ମାନେ ବହୁତ ଡିଜିଟାଲାଇଜ୍ ହୋଇଗଲାଣି ସବୁ ଜିନିଷ ଏବେ ଗୋଟେ ଛୋଟ ଫେରିବାଲାକୁ ଦେଖିବେ କି ପରିବାବାଲାକୁ ଦେଖିବେ ଛୋଟ ଛୋଟ ବେପାରୀମାନେ ତାଙ୍କର ବାର୍ଷିକ ଆୟ ହୋଇଥିବ ପାଖାପାଖି ଲକ୍ଷେ ତାଠୁ କମ୍ ହୋଇଥିବ ସେମାନେ ବି ଏହି ଡିଜିଟାଲ୍କୁ ଏଇକୁ ଫୋଲୋ କରୁଛନ୍ତି ମାନେ ଭଲସେ ତାକୁ ମାନେ ତାକୁ ମାନେ ଦେଖିବ ଗୋଟେ ଛୋଟ ଦୋକାନକୁ ଯାଅ ଟୁମେ ଦଶ ଟଙ୍କା କି ପାଞ୍ଚ ଟଙ୍କା ଜିନିଷ ଆଣ ତା ପାଖରେ ସ୍କାନର୍ ଥିବ ଯଦି ତୁମ ପାଖରେ କ୍ୟାସ୍ ନଥିଲା ତୁମେ ଡିଜିଟାଲି ତାକୁ ସ୍କାନ୍ କରିକି ତୁମେ ପେମେଣ୍ଟ୍ ଇଏ ଇଏ ସବୁ ଭଲ କଥା ଏଥିରେ କିଛି ବିପଦ ନାହିଁ ବିପଦ କୌଣସି କଥାରେ ନଥାଏ ଯଦି ତାକୁ ଆମେ ସଠିକ୍ ଭାବେ ୟୁଟିଲାଇଜ୍ କଲେ ଏମିତି ସବୁ ଆଉ ସେୟାର୍ ମାର୍କଟ୍ ତ ଇନ୍ଭେଷ୍ଟମେଣ୍ଟ୍ରେ ମାନେ ଇନ୍ଭେଷ୍ଟ୍ କରାଯାଏ ସେୟାର୍ ମାର୍କେଟ୍ରେ ଆଉ ତା ପଇସା ସେଇଠୁ ବି ଭଲ ବାହାରେ ସେୟାର୍ ମାର୍କେଟ୍ରେ ମାନେ ସେୟାର୍ ମାର୍କଟ୍ ହେଉଛି ଏମିତିକି ଯଦି ସେୟାର୍ ମାର୍କେଟ୍ର ରେଟ୍ ବଢ଼ିଲା ମାନେ ସେୟାର୍ ମାର୍କଟ୍ ଯଦି ଉପରକୁ ଉଠିଲା ତ ଆମର ଗୋଲ୍ଡର ପ୍ରାଇସ୍ଟା ସୁନାର ଦରଟା କମିଥାଏ ଆଉ ଯଦି ସୁନା ଦର ବଢ଼ିଲା ତ ସେୟାର୍ ମାର୍କେଟ୍ର ପ୍ରାଇସ୍ଟା ଡାଉନ୍ ହୋଇଯାଏ ମାନେ ଖସିଯାଏ ତଳକୁ ଏତିକି ଆଉ କ'ଣ କହିବି